ମୁଁ ଆମ ଘରେ ଗାଈ ଛେଳି ମେଣ୍ଢା ଇତ୍ୟାଦି ପଶୁମାନଙ୍କୁ ରଖିଛି ଓ ଯାହାଙ୍କ ଯତ୍ନ ବହୁତ ଭଲ ଭାବରେ ନେଉଛି ଆଉ ମୋତେ ସେମାନଙ୍କ ଯତ୍ନ ନେବାରେ ଆମ ଘର ଲୋକ ସମସ୍ତେ ଭଲ ଭାବରେ ସାହାଯ୍ୟ କରିଛନ୍ତି ଏବଂ ସେ ପଶୁ ମାନଙ୍କ ପାଇଁ ଆମ ଘରେ ସ୍ଵତନ୍ତ୍ର ଜାଗା ମଧ୍ୟ ରଖାଯାଇଛି ଆଉ ସେ ତାଙ୍କର ପରିଷ୍କାର ପରିଚ୍ଛନ୍ନତା ଉପରେ ସ୍ଵତନ୍ତ୍ର ଭାବରେ ଧ୍ୟାନ ମଧ୍ୟ ଦିଆଯାଉଛି ତା ତାଙ୍କ ରହିବାପାଇଁ ଏ ଏକ ଫ୍ୟାନ୍ ଲାଇଟ୍ର ସୁବିଧା ମଧ୍ୟ ଦିଆଯାଇଛି ଏବଂ ନିତିଦିନ ସକାଳେ ସେମାନଙ୍କର ମଳ ଓ ମଳମୁତ୍ରକୁ ମୁତ୍ରକୁ ଭଲ ଭାବରେ ସଫା କରାଯାଉଛି ସେମାନଙ୍କୁ ଠିକ୍ ଟାଇମ୍ରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ସେମାନଙ୍କୁ ବାହାରକୁ ଚରିବା ପାଇଁ ଛଡ଼ା ଯାଉଛି ଓ ତାଙ୍କ ପୋଷଣ ପୋଷଣ ଉପରେ ମଧ୍ୟ ଭଲ ଭାବରେ ଧ୍ୟାନ ରଖାଯାଉଛି